ଦିଦି ଆଉ ଗାଡ଼ି ଆଉ କେତେ ସମୟ ଏଇଠି ରହିବ ଓଃହୋ ଏଇଠି ତ ପ୍ରାୟେ ଘଣ୍ଟାଟେ ପାଖାପାଖି ଏଇଠି ରହିଗଲାଣି ମୋର ଏକ୍ସାମ ଅଛି

ସେ ମେକାନିକ୍ କେତେ ବାଟରେ ପହଞ୍ଚିଲେଣି ଆଉ କେତେ ସମୟ ଲାଗିବ ଗାଡ଼ି ନହେଲେ ଆପଣ କହିଦିଅନ୍ତୁ ମୁଁ ଅଲଗା ଗାଡ଼ି ଦେଖିକି ଆରେଞ୍ଜ କରିକି ମୁଁ ମୋର ଯିବି ଆଉ ଦିଦି ମୋର ଜରୁରୀ ଅଛି ମୋର ଏକ୍ସାମ ପରୀକ୍ଷା ଦେବି ତାପରେ ପୁଣି ମୋତେ ଯିବାର ଅଛି ସେଇଠୁ ଅଲଗା କାମ ମୋର ବହୁତ ଅଛି ଅଫିସ କାମ ଗୁଡ଼ା ସେଗୁଡ଼ାକ ବି ମୋତେ କରିବାକୁ ଅଛି ସେଇଥିପାଇଁ ଏତେ ବ୍ୟସ୍ତ ହେଉଛି ଘଣ୍ଟାଟେ ପାଖାପାଖି କେତେ ଟାଇମ୍ ପଳେଇଲାଣି କଣ ଗାଡ଼ିଟା କଣ ଗାଡ଼ିଟା କଣ ଖରାପ ହେଇଛି ଦିଦି ଆଉ ଯାହାବି ହେଲେ ଆଉ ଯାହାବି ହେଲେ କେତେ ସମୟ ଲାଗିବ ଆଉ ହଉ ତ ସେ ଯେ ମୋତେ ଟାଇମ୍ ରେ ନେଇକି ପହଞ୍ଚେଇଦେବ ତ ସେହି ଗାଡ଼ି ମେକାନିକ୍ ତ ଏବେ ଯାଏଁ ଆସିନି ଆପଣ ଦଶ ମିନିଟରେ ତ ଗାଡ଼ି ଠିକ୍ ହେଇଯିବ ବୋଲି କେମିତି କହୁଛନ୍ତି ସେମିତି ତ ହେବନି ସେଇଠୁ ଯାହାହେଲେ ଆଉ କେତେ ସମୟ ଲାଗିବ ମାନେ ସେହି ଗାଡ଼ିଟା ଆସିବ ପୁଣି ମୋତେ ନେଇକି ସେଇଠି ପହଞ୍ଚେଇବ ଟାଇମ୍ ଏମିତି ପରୀକ୍ଷା ଟା ଅଛି ନା ସେଥିପାଇଁ ମୁଁ ଟିକେ ବ୍ୟସ୍ତ ହେଉଛି ଯେତେ ଜଲ୍ଦି ଟିକେ ହେଇଯିବ ଭଲ ହୁଅନ୍ତା ସେଥିପାଇଁ ତ ମୁଁ ଟିକେ ସେଥିପାଇଁ ତ ମୁଁ ଆଗ ବସରେ ଆସିଲି ଏଇଠି ସେଥିପାଇଁ ନହେଲେ ପଛ ବସ୍ ରେ ମୁଁ ଆସିଥାନ୍ତି ମୁଁ କଣ ଜାଣିଥିଲେ ଆଉ ଆଗ ବସରେ ଏମିତିଆ ଗାଡ଼ି ଖରାପ ହେଇଥିବ ନାହିଁ ନାହିଁ ହଁ ହଉ ଆପଣ ଟିକେ ଜଲ୍ଦି ଚେଷ୍ଟା କରନ୍ତୁ ଯେତେ ଜଲଦି ସଜାଡ଼ିକି ଆମେ ଏଇଠୁ ଯାଇପାରିବା ସେହିଭଳିଆ ଟିକେ ଚେଷ୍ଟା

ହଁ ହଉ ମୁଁ ଦଶ ମିନିଟ୍ ଅପେକ୍ଷା କରୁଛି ନହେଲେ ଆଉ କିଛି କରିବି ବ୍ୟବସ୍ଥା ଆଉ

ଠିକ୍ ଅଛି ଆଉ